ଗୋଟିଏ ଦିନ ଏମିତି ଘଟଣା ଘଟିଥିଲା ସେହିଦିନ ଆମ ଘରେ ପୂଜା ଥିଲା ହଠାତ୍ ମା'ଙ୍କ ଦେହ ବହୁତ ଖରାପ ହେଲା ମୁଁ କ'ଣ କରିବି ବୋଲି କିଛି ଭାବିପାରୁନଥିଲି ସେହିଦିନ ଆମ ଘରକୁ ପନ୍ଦର ଜଣ ଲୋକ ଆସିଥିଲେ ମୋ ସାନଭଉଣୀ ଭାତ ଡାଲି ତରକାରୀ ରୋଷେଇ କରିଦେଇଥିଲା ବାପା ସେତେବେଳକୁ ପନିର୍ ଆଣି ରଖିଦେଲେ ମୁଁ ପନିର୍ କେମିତି ରୋଷେଇ କରିବି ବେଲି ଜାଣିନଥିଲି ମୁଁ ତ କେବେ ରୋଷେଇ କରିନି କି ଜାଣିନଥିଲି ବି ପନିର୍ କେମିତି ରୋଷେଇ କରାଯାଏ ବୋଲି ମୋ ସାନଭଉଣୀ କହିଲା ଯେ ସମସ୍ତେ ୟୁଟ୍ୟୁବ ଦେଖିକି ରୋଷେଇ କରୁଛନ୍ତି ତୁ ବି କରିଦେ ହଁ ମୁଁ ଭାବିଲି ସେଇଆ କରିବି ବୋଲି ସେଇଆ କଲି ଆଉ ସମସ୍ତଙ୍କୁ ଖାଇବାକୁ ଦେଲି ସମସ୍ତେ କହିଲେ ବହୁତ ଭଲ ରୋଷେଇ କରିଛ ବହୁତ ଭଲ ହୋଇଛି ବୋଲି ମୋତେ ବହୁତ ଖୁସି ଲାଗିଲା ଯେ ମୁଁ ପ୍ରଥମଥର ପାଇଁ ରୋଷେଇ କରିଥିବାରୁ ସମସ୍ତଙ୍କୁ ଭଲ ଲାଗିଲା ବୋଲି ତେଣୁ ଏଥିରୁ ମୁଁ ଶିଖିବାକୁ ପାଇଲି ଯେ କୌଣସି ପରିସ୍ଥିତିରେ ସାମ୍ନାକୁ ହାର୍ ମାନିବେନି ସବୁ ପରିସ୍ଥିତିକୁ ସାମ୍ନା କଲେ ସଫଳତା ମିଳିଥାଏ ବୋଲି ଏଇଆ ଶିଖିବାକୁ ପାଇଲି